ଆମ ରାଜ୍ୟର ମାତୃଭାଷା ହେଲା ଓଡ଼ିଆ ସେଥିପାଇଁ ଓଡ଼ିଆ ଭାଷା କୁ ଶିକ୍ଷା କ୍ଷେତ୍ରରେ ଓ ଗଣ ମାଧ୍ୟମରେ ନିହାତି ବ୍ୟବହାର ଜରୁରୀ ମନେ କରୁ ଆମେମାନେ ମଧ୍ୟ ବ୍ୟବହାର କରିବାକୁ ପଡ଼ିଥାଏ ସେଥିପାଇଁ ଓଡ଼ିଆ ଭାଷା ର ଯଥେଷ୍ଟ ସ୍ୱାଧୀନତା ରହିଛି ଏମିତିକି ରାଜ୍ୟର ସବୁ ସାଂସ୍କୃତିକ କାର୍ଯ୍ୟକର୍ମ ଓ ଗଣ ମାଧ୍ୟମରେ କିମ୍ବା ଶିକ୍ଷା କ୍ଷେତ୍ରରେ ଅଧିକ ଭାବେ କରିଥାଏ ସେଥିପାଇଁ ଆମେ ଓଡ଼ିଆ ଭାଷା କୁ ସବୁ କ୍ଷେତ୍ରରେ ପ୍ରଧାନତା ଦେବାକୁ ମନେ କରୁ